ଆଜ୍ଞା ନମସ୍କାର ସୋନପୁରରୁ କହୁଥିଲି ହଁ ମୁଁ ସୋନପୁରରେ ରହୁଥିଲି କିନ୍ତୁ ବର୍ତ୍ତମାନ ମୁଁ କଲିକତାକୁ ଟ୍ରାନ୍ସଫର୍ ହୋଇଛି ସେଇଠି କିଛି ଷ୍ଟଲ୍ ନେବା ପାଇଁ ଚାହୁଁଛି ତ ଆପଣଙ୍କ ପାଖରେ ଷ୍ଟଲ୍ ମିଳିବ କି ଭଡ଼ା ପାଇଁ ହୁଁ ହୁଁ ଛଅ ସାତଟା ଷ୍ଟଲ୍ ହେବ କି ମିଳିପାରିବ

ହୁଁ ହୁଁ ମୋର ଛଅଟା ଖଣ୍ଡେ ଦରକାର ଥିଲା ପନ୍ଦର ବାଇ ପନ୍ଦରର ସବୁ ଛୋଟ ଛୋଟ ଦୋକାନ ସବୁ ଦେବାର ଅଛି ନା ସେଥିପାଇଁ ହୁଁ ହୁଁ ନାଇଁ ଆମର ପନ୍ଦର ବାଇ ପନ୍ଦରର ଦରକାର ଥିଲା ଆଉ ଅଧିକ ନାଇଁ ବହୁତ ବଡ଼ଟା ଆଣିଲେ କ'ଣ କରିବୁ ହଁ ଛୋଟ ଛୋଟ ଦୋକାନ ସବୁ ପାଞ୍ଚ ଛଅଟା ଦେବୁ ଆମେ ପିଲା ରଖିନେବୁ ଆଉ ସେଠି ଦୋକାନ ନେବୁ ହୁଁ ହୁଁ ହଁ ହୁଁ ହୁଁ ହୁଁ ଆଜ୍ଞା ହୁଁ ହୁଁ ହୁଁ ହୁଁ କେତେ କ'ଣ ଭଡ଼ା ନେଉଛ ହୁଁ ହୁଁ